ମୁଁ ଗୋଟିଏ ବର୍ଷ ସମ୍ବଲପୁରରେ ରହି କାମ କରୁଥିଲି ସେଠିକାର ଭାଷା ଲୋକମାନେ ବୁଝିବାକୁ କଷ୍ଟଦାୟକ ହେଉଥିଲା ମୁଁ ସେଠି ଗୋଟିଏ ସମୟରେ ମାଲିକଙ୍କ ପାଖରେ କାର୍ଯ୍ୟ କରୁଥିଲି ସେଠିକାର ଲୋକ ବହୁତ ସରଳ ବିଶ୍ଵାସୀ ଥିଲେ ମୋତେ ବହୁତ ସାହାଯ୍ୟ ମଧ୍ୟ କରିଥିଲେ ସେଠିକାର ଯେଉଁ କାମ ଥିଲା ତାହା ବହୁତ କଷ୍ଟକର ଥିଲା ମୋ' ମାଲିକ ମୋତେ ବହୁତ ସାହାଯ୍ୟ କରୁଥିଲେ ସମୟ ଧୀରେ ଧୀରେ ଗଲା ପରେ ମୁଁ ସେଇ ବିଶ୍ଵାସରେ ବିଶ୍ଵାସରେ କାମ କରିଲି ଏବଂ ସେଠିକାର ଲୋକମାନଙ୍କ ସହିତ ଭଲସେ ମିଶିଲି ଏବଂ ସେମାନେ ବହୁତ ଭଲ ଥିଲେ